ଆମ ପରିବାର ଗୋଟିଏ ଗରିବ ପରିବାର ହେଉଥିବାରୁ ବଜାରରେ ମିଳୁଥିବା ଚଢ଼ା ଦରର ପନିପରିବା ଆମ କିଣିବାପାଇଁ ଅକ୍ଷମ ତେଣୁ ଆମ ବାଡ଼ିରେ ବିଭିନ୍ନପ୍ରକାରର ଗଛ ଓ ପନିପରିବା ଚାଷ କରୁ ଏବଂ ଏହା ଆମକୁ ଆନନ୍ଦ ଦେଇଥାଏ ମୋ ବାଡ଼ିରେ ଆମ୍ବ ଲେମ୍ବୁ ପଣସ ପିଜୁଳି ଏଇସବୁ ବଡ଼ି ଗଛ ଠାକୁର ଫୁଲ ପୂଜା ପାଇଁ ଫୁଲଗଛ ଓ ନିଜପାଇଁ ପନିପରିବା ଚାଷକରୁ ବାଇଗଣ ଲଙ୍କା ଟମାଟୋ ଫୁଲକୋବି ବନ୍ଧାକୋବି ଧନିଆପତ୍ର ଚାଷ କରୁ ନିଜେ ଖାଇସାରିଲା ପରେ ବଳକା ତକ ବଜାରରେ ବିକ୍ରି କରୁ ସେହି ଟଙ୍କାରେ ଆମ ଘରର ବିଭିନ୍ନ କାମ ହୁଏ ସେଥିପାଇଁ ମୋତେ ପନିପରିବା ଚାଷ କରିବାକୁ ଭଲଲାଗେ